ଆଜିର ଆଧୁନିକ ସମାଜରେ ଯେତେବେଳେ ଆମର ଘରେ ବା ସମସ୍ତଙ୍କ ପରିବାରରେ ଯେତେବେଳେ ଗୋଟିଏ ନବଜାତ ଶିଶୁଟେ ଜନ୍ମ ହୋଇଥାଏ ସେ ଜନ୍ମହେବା ପରେ ମେଡ଼ିକାଲ୍ରେ ଯେତେବେଳେ ତାକୁ ସମସ୍ତେ ଦେଖିବାକୁ ଆସିଥାନ୍ତି ସମସ୍ତେ ଖୁସି ହୋଇଥାନ୍ତି ଆଜିକାଲି ତ ସମାଜରେ ପୁଅ ଝିଅ ସମାନ ହୋଇଯାଇଛନ୍ତି ପୁଅ ହେଲେ ବି ଲୋକମାନେ ଖୁସି ହେଉନାହାନ୍ତି କି ଝିଅ ହେଲେ ବି ଦୁଃଖି ହେଉନାହାନ୍ତି ସମସ୍ତଙ୍କୁ ସମାନ ଭାବରେ ଦେଖୁଛନ୍ତି ଆଉ ଆମ ସମାଜ ବି ଧୀରେ ଧୀରେ ବଦଳିବାକୁ ଲାଗିଲାଣି ଆମ ଯେତେବେଳେ ଗୋଟେ ନବଜାତ ଶିଶୁଟେ ଜନ୍ମ ହେଉଛି ତା'ର କିଛି ଦିନ ପରେ ତାକୁ ମେଡ଼ିକାଲ୍ରୁ ଘରକୁ ଆଣିଲା ପରେ ତାକୁ ତେଲ ମାଲିସ୍ କରାହେଉଛି ଆଉ ତା'ର କିଛି ଦିନ ପରେ ତା'ର ଷଠୀ ଠାକୁରାଣୀଙ୍କୁ ପୂଜା କରାହେଉଛି ଏ ଯେଉଁ କୁହାଯାଏ ଯେ ଏନ୍ତୁଡ଼ି ଶାଳରେ ଯେତେବେଳେ ଗୋଟେ ଛୋଟ ପିଲାଟେ ରହିଥାଏ ହେଲା ତାକୁ ଷଠୀ ଠାକୁରାଣୀ ତାକୁ ମାଆ ପେଟରୁ କଢ଼େଇଥାଆନ୍ତି ସେଥିପାଇଁ ସିଏ ଯେତେବେଳେ ସେ ତା ମାଆ କୋଳକୁ ଜନ୍ମ ହୋଇକି ଆସେ ସେତେବେଳେ ସେଇ ଷଠୀ ଠାକୁରାଣୀଙ୍କୁ ଉଦେଶ୍ୟରେ ତାକୁ ପୂଜା କରାଯାଏ ଷଠୀ ଠାକୁରଙ୍କୁ ପୂଜା କରାଯାଏ ସେଥିରେ ଭୋଗ ଅର୍ଜନ କରାଯାଏ ଆଉ ସମସ୍ତେ ଷଠୀ ଠାକୁରାଣୀକୁ କରନ୍ତି ତା ପରେ ତା'ର ଯେତ୍ କିଛି ଦିନ ଗଲା ପରେ ଷଠୀ ପୂଜା ସଇଲା ପରେ ତାପରେ ଏକୋଇଶିଆ ହୋଇଥାଏ ଜନ୍ମ ହେବାର ଏକୋଇଶି ଦିନ ପରେ ତା'ର ସବୁ ଜିନିଷ ଧୁଆଧୋଇ ହୋଇକି ଘର କି ପୋଛା ପୋଛି ହୋଇକି ତାପରେ ଏକୋଇଶିଆ କରାଯାଇଥାଏ ଘରରେ ନନାଙ୍କୁ ଡ଼କାଯାଇକି ଏକୋଇଶିଆ ପାଲା ଗୋଟେ କରାଯାଇଥାଏ ସେଥିରେ ଯିଏ ସେ ପିଲାଟିର ମାମୁଁ ଆସିକି ପିଲାଟିର ନାମକରଣ କରିଥାନ୍ତି ଆଉ ସେ ସେ ପୂଜାରେ ମାଆ ମାଆ ବାପା ଆଉ ମାମୁଁ ବସିକି ପିଲାଟିର ନାମ କରଣ କରିବା ସହିତ ପିଲାଟିର ପିଲାଟିକୁ ଭଲ ବୁଦ୍ଧି ବିଦ୍ୟା ଦେବା ପାଇଁ ଠାକୁରଙ୍କୁ ପ୍ରାଥନା କରିଥାନ୍ତି କିଛି ଦିନ ପରେ ସିଏ ତା'ର ଏକୋଇଶିଆ ସରିଗଲା ପରେ କିଛି ଦିନ ପରେ ତା'ର ଅର୍ଣ୍ଣପ୍ରସନ୍ନ ହୋଇଥାଏ ଅର୍ଣ୍ଣ ପ୍ରସନ୍ନରେ ତାକୁ କିଛି ବ୍ୟଞ୍ଜନ ତାକୁ ଖାଇବାକୁ ଦିଆଯାଇଥାଏ ଛୁଟ ପିଲାଟିର ଅର୍ଣ୍ଣପ୍ରସନ୍ନ ହୋଇଥାଏ ଠାକୁରଙ୍କ ପାଖରେ ତାପରେ କିଛି ଦିନ ପରେ ନାମକରଣ କରାଯାଇଥାଏ ତାପରେ ଅଳ୍ପ ଦିନ ପରେ ଆମେ ଯଦି ଯେଉଁ ଠାକୁରଙ୍କୁ ଯାଚିଥିବା ପିଲାଟି ହେଲା ପରେ ଠାକୁରଙ୍କର ଯୋ ପିଲାଟିର କହନ୍ତି କ'ଣ ଯାଆ ବାଁଳା ପକେଇବା ବା ଚୁଟି ପକେଇବା ଯଦି ସେଟା କରାଯାଇଥାଏ ତାକୁ ମୁଣ୍ଡନ କରାଯାଇଥାଏ ଆଉ ଚୁଟି ପକାଯାଇଥାଏ